ହ୍ୟାଲୋ ଡ୍ରାଇଭର ଭାଇ ମୁଁ ଦହ୍ୟାରୁ କହୁଥିଲି ଲିପି ଆପଣଙ୍କ ଗାଡ଼ିରେ ଫାଙ୍କା ଅଛି କି ମୋତେ ବୌଦରୁ ସୋନପୁର ଯିବାର ଅଛି କାଲିକି ସୋନପୁରରେ ରାତି ଏଗାରଟାରେ ବସ୍ ଅଛି କଲିକତା ଯିବା ପାଇଁ ମୋତେ ଟିକିଏ ଛାଡ଼ିଦେବେ ହଁ ତୁମେ ରାତି ନଅଟା ତିରିଶରେ ଆସ ବୌଦକୁ ଆସ ଆଉ ଦଶଟା ତିରିଶରେ ମୋତେ ଛାଡ଼ିଦେବ ହଁ ଭାଇ ତାହେଲେ ରଖୁଛେଁ